ଭାରତରେ ବିଭିନ୍ନ ଧାର୍ମିକସ୍ଥଳ ମଧ୍ୟରୁ ପୁରୀ ଅନ୍ୟତମ ଏଠାକୁ ପ୍ରାୟ ବର୍ଷରେ ସବୁ ମାସରେ ଲୋକ ଆସନ୍ତି ତୀର୍ଥସ୍ଥଳୀ ହିସାବରେ ଏହିଟାକୁ ଗଣନା କରି ବହୁତ ଲୋକ ଆସନ୍ତି ଭାରତର ବିଭିନ୍ନ ଜାଗାରୁ ଆଉ ଏହି ଧାର୍ମିକ ସ୍ଥଳରେ ବାର ମାସରେ ତେର ପର୍ବ ପାଳନ କରାଯାଏ ସେଥିମଧ୍ୟରୁ ରଥଯାତ୍ରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ ଏଠାରେ ଯେଉଁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥଯାତ୍ରା ଏଠାରେ ଅନୁଷ୍ଠିତ ହୁଏ ଆଷାଢ଼ ମାସରେ ସେଠାକୁ ଭାରତର ବିଭିନ୍ନ ରାଜ୍ୟରୁ ଲୋକମାନେ ଆସନ୍ତି ପ୍ରାୟ ଦଶଲକ୍ଷ ଲୋକଙ୍କର ସମାଗମ ଏଠାରେ ହୁଏ ଆଉ ଯେଉଁ ରଥଯାତ୍ରା ପାଳନ କରାଯାଏ ସେଥିରେ ଜଗନ୍ନାଥ ତାଙ୍କର ମାଉସୀ ଘରକୁ ଯାଆନ୍ତି ଏବଂ ସେଠାରେ ନଅ ଦିନ ଅବସ୍ଥାନ କରି ପୁଣି ମୁଖ୍ୟ ମନ୍ଦିରକୁ ଫେରନ୍ତି ତେଣୁ ଏଠାରେ ଯେଉଁ ପରମ୍ପରା ରହିଆସିଛି ରଥଯାତ୍ରାଟା ପରମ୍ପରା ସେଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ସେହି ନଅ ଦିନି ଭିତରେ ଆଉ ସେହି ରଥକୁ ବହୁତ ଲୋକ ଟାଣନ୍ତି